ହଁ ମୁଁ ସୋସିଆଲ୍ ମିଡ଼ିଆ ପୋଷ୍ଟ କରିବା ପାଇଁ ଡ଼୍ୟାନ୍ସ ସୁଟ୍ କରେ ନାହିଁ କ'ଣ ପାଇଁ ନା ମୋତେ ଏହା ପସନ୍ଦ ହୁଏନେଇଁ କିନ୍ତୁ ଏହା ମଜାଦାର ଯେତେବେଳେ ଦେଖିଲେ ଭଲ ଲାଗେ କିନ୍ତୁ ମୋତେ ସେଇଟା କରିବାକୁ ପସନ୍ଦ ନୁହଁ ଏଭଳି ଭାବରେ ସୋସିଆଲ୍ ମିଡ଼ିଆରେ ମଧ୍ୟ ବହୁତ ଲୋକ ବିଭିନ୍ନ ପ୍ରକାର ନୃତ୍ୟ ଗୀତ ପରିବେଷଣ କରିଛନ୍ତି କିନ୍ତୁ ମୋତେ ସେସବୁ କରିବାକୁ ଭଲ ଲାଗେନି କିନ୍ତୁ ଦେଖିବାକୁ ଭଲ ଲାଗେ ସେହି ଭାବରେ ମଧ୍ୟ କହିପାରିବା କି ଯେଉଁମାନେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରୁଛନ୍ତି କିଛି ଭଲ ପୋଷ୍ଟ କରିବା ଦରକାର କାହିଁକିନା ନା ଛୋଟ ପିଲା ମଧ୍ୟ ସେସବୁ ଦେଖିକି ଶିଖୁଛନ୍ତି ତ ଏଭଳି ଭାବରେ ସୋସିଆଲ୍ ମିଡ଼ିଆରେ ବହୁତ ପ୍ରକାରର ପୋଷ୍ଟ ସବୁ କରାଯାଉଛି ଯେମିତି ନୃତ୍ୟ ଏମିତି ବହୁତ ଜଣ ମୋଟିଭେସନ୍ ବି କରୁଛନ୍ତି ଲୋକମାନଙ୍କୁ ଠିକ୍ କଥାଏ ବୁଝଉଛନ୍ତି ଏହା ମଜାଦାର ମଧ୍ୟ କ'ଣ ପାଇଁ ନା ମଜା ଭିଡ଼ିଓ ମଧ୍ୟ କିଛି ଆସିଥାଉଛି ଯେଉଁଟାକି ଲୋକମାନେ ଶୁଣିବାକୁ ଭଲ ପାଉଚନ୍ତି ସେଥିପାଇଁ ସୋସିଆଲ୍ ମିଡ଼ିଆରେ ବହୁ ସମୟ ରହିବାକୁ ଭଲ ଲାଗେ